ଚାରି ପାଞ୍ଚଦିନ ତଳେ ଗୋଟିଏ କାନଫୁଲ ଟିଏ ଆଣିଥିଲି ସେଇଟା ଏତେ ସୁନ୍ଦର ହେଇଛି ପଥର କାମ ହୋଇଛି ସୁନା କଲର ଦିଆ ହୋଇଛି ଛୋଟ ଛୋଟ ମୀନ ବସିଛି ଭଲ ଲାଗୁଛି ବଢ଼ିଆ ଡ଼ିଜାଇନ ହୋଇଛି